ମୋର ଫଟୋଗ୍ରାଫରେ କୌଣସି ଇଚ୍ଛା ମାନେ ଦେଖିବାପାଇଁ ଇଚ୍ଛା ନୁହେଁ ତଥାପି ସାମାଜିକ ଦୃଷ୍ଟିରୁ ପିଲାମାନଙ୍କର ମଙ୍ଗଳ ପାଇଁ ଯେଉଁ ବିଭାଘର ସାମାଜିକ ବିଭାଘର ହେଲାଣି ମାନେ ମନର ଆଜିର ବିଭାଘର ହୋଇଯାଉଛି ସେମାନେ ସେମାନେ ତାଙ୍କର ମାନେ ସ୍ୱାମୀ ଆଉ ସ୍ତ୍ରୀ ଭିତରେ ତାଙ୍କର କେମିତି ସମ୍ବନ୍ଧ ରହିବ ତାକୁ ବଜାଏ ରଖିବା ପାଇଁ ସେ ମଧ୍ୟ ଠିକ କଲେନି ତଥାପି ୟା ଏ ଦୃଷ୍ଟିରୁ ମୁଁ ଭାବୁଛି କିଛିଟା ଆଗକୁ ଯାଇଛି ଆମ କାଳରେ ସେତେବେଳେ ଏ ପ୍ରକାର ନଥିଲା ଆମେ ଏ ବିଷୟରେ କିଛି ଜାଣିନଥିଲୁ କିଛି ଆଗ୍ରହ ନୁହେଁ ଜାଣିବା ପାଇଁ କିନ୍ତୁ ବାପା ମା ଆମକୁ ଯାହାକୁ ଯେଉଁ ଝିଅଟି କାଣୀ ହେଉ ବା କୁଜି ହେଉ ବିଭା କରିଥିଲେ ସେଥିରେ ଆମେ ସଂମତ କରିଥିଲୁ କିନ୍ତୁ ଇଏ ଯୁଗକୁ ଯେଉଁ ଆଗକୁ ଯାଉଛି ଯାହାଦ୍ୱାରା ସେମାନେ କିଛି ଆଗକୁ ଯାଉଛନ୍ତି